ଆଜ୍ଞା ସାର୍ ନମସ୍କାର ଆପଣ ହୃଦାନନ୍ଦ ପରିଡ଼ା ପରିଡ଼ା କହୁଥିଲେ କି ଆଜ୍ଞା ଆଜ୍ଞା ଆପଣ ସାମ୍ବାଦିକ ଅଛନ୍ତି ଆଜ୍ଞା ଆଉ ମୁଁ ଏବେ ନୂଆ ନୂଆ ଶିଖୁଛି ସମାଜ ସେବା କାମରେ ମଧ୍ୟ ଅଛି ନୂଆ ନୂଆ ଶିଖୁଛି ଆପଣଙ୍କଠୁ ଟିକିଏ ପରାମର୍ଶ ଚାହୁଁଛି କେମିତି କ'ଣ କଲେ ମୁଁ ଆଗକୁ ଯାଇପାରିବି ଆଜ୍ଞା ବ୍ଲଡ଼୍ ଡୋନେସନ୍ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଆପଣଙ୍କ ଚିହ୍ନା ପରିଚୟରେ କିଛି ଡକ୍ଟର୍ କିମ୍ବା କିଛି ଅଛନ୍ତି ଚିହ୍ନା ପରିଚୟରେ ହସ୍ପିଟାଲ୍ ଯେଉଁଠୁ ଆମକୁ କିଛି ସାହାଯ୍ୟ ମିଳିପାରିବ ଆଜ୍ଞା ଆପଣଙ୍କର ଟିକିଏ ସାହାଯ୍ୟ ଦରକାର ଥିଲା ଆପଣଙ୍କୁ କହିଲେ ଆପଣ ଆମକୁ ଟିକିଏ ସାହାଯ୍ୟ କରିବେ

ଆଜ୍ଞା ଆମ ଶିବିରରେ କିଛି ଯେମିତି ଆପଣଙ୍କର କିଛି ଚିହ୍ନା ପରିଚୟ ଆପଣଙ୍କର ଯଦି କେହି ଯଦି ଆସିକି ଡୋନେଟ୍ କରିପାରିବେ ତ ଆପଣ କହିଲେ ବି ସେ ଆସିକି ଡୋନେଟ୍ କରିପାରିବେ ଆଜ୍ଞା ଆଜ୍ଞା ଆପଣ କିଛି କଭର୍ କରିବାକୁ ଚାହୁଁଛନ୍ତି ରିପୋର୍ଟ୍ ଆମ ଏରିଆର ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ଆପଣ ଆମ ଏରିଆର କିଛି ରିପୋର୍ଟ୍ ସଂଗ୍ରହ କରିବେ ଆପଣଙ୍କୁ ଦେଲେ ଆପଣ କିଛି ରିପୋର୍ଟ୍ ସଂଗ୍ରହ କରିବେ ଆଜ୍ଞା ଆଜ୍ଞା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା ରଖୁଛି